ଆମ ଘରେ ଗୋଟେ ଖାଆନ୍ତିଆ ସମ୍ବନ୍ଧୀୟ ପରମ୍ପରା ଅଛି ଇଁ ଯାହାକି ଆମ ପୁର୍ବପୁରୁଷଙ୍କ ଦିନଠାରୁ ହିଁ ଲାଗି ରହିଛି

ବରିଷ୍ଟ ବରିଷ୍ଟ ସଦସ୍ୟମାନେ ଖାଇଥାଆନ୍ତି ଯେମିତି ମୋ ଅଜା ମୋ ଆଇ ମୋ ବାପା ତା'ପରେ ଆମେ ଖାଇଥାଉ ଓ ମୋ ମା' ମୋ ମା' ଏଁ ସମସ୍ତଙ୍କ ଶେଷରେ ଖାଇଥାଏ ଏଇଟା ଗୋଟେ ଅନ୍ଧବିଶ୍ୱାସ ହେଲେ ମଧ୍ୟ ଆମେ ଆମ ପୂର୍ବପୁରୁଷଙ୍କ ଠାରୁ ଏଇଟା ଏଇ ପରମ୍ପରା ଲାଗି ରହିଥିବାରୁ ଏହାକୁ ଆମେ ଆମେ ଆଗେଇ ଆଗେଇ ନେଇ ନେଇ ଚାଲିଛୁ